ହ୍ୟାଲୋ ସାର୍ ନମସ୍କାର ସାର୍ ମୋର ଗୋଟେ ଜଣେ ପେସେଣ୍ଟ୍ ପଡ଼ିଯାଇଛି ବହୁତ ସିରିୟସ୍ ଅଛନ୍ତି କ'ଣ କରିବା ଆପଣଙ୍କ ଏଠାକୁ ଆଣିବି ସାର୍ ସାର୍ ଆସିବି ଯେ ସାର୍ ଟିକିଏ ଆମେ ତ ଶୁଣୁଥିଲୁ କ'ଣ ଟିକିଏ ଏତେ ଟ୍ରିଟ୍ମେଣ୍ଟ୍ ହେଉନାହିଁ ଆପଣଙ୍କ ମେଡିକାଲ୍ରେ ବୋଲି କହୁଥିଲେ ସାର୍ ବହୁତ ହଁ ବର୍ତ୍ତମାନ ତ ଆମ ଏରିଆର ଲୋକମାନେ ଯାଇଥିଲେ ଯେ ଆଉ ମେଡିକାଲ୍ରେ ବହୁତ ଅସୁବିଧା ଭୋଗ କରିବାକୁ ପଡ଼ୁଛି ଏ ଡକ୍ଟର୍ ନାହାନ୍ତି ଏମିତିଆ ସମୟରେ ଆସିକରି ମେଡ଼ିସିନ୍ ଦେଉନାହାନ୍ତି ଖାଇବାକୁ ଅସୁବିଧା ହେଉଛି ଏମିତି କହୁଥିଲେ ସାର୍ ଅସୁବିଧା ହେବା ଯୋଗୁଁ ଲୋକମାନେ କହୁଛନ୍ତି ଅସୁବିଧା ହେବା ଯୋଗୁଁ ଅସୁବିଧା ହେଲେ ତ ଆମେ ତ ପେସେଣ୍ଟ୍ ସାର୍ ଆମ ପାଖରେ ଏବେ ସାର୍ ଟିକିଏ ଏତେ ବି ଆମର ଟଙ୍କା ପଇସା ନାହିଁ ସେଥିପାଇଁ ଆମେ ବିଜୁ କଲ୍ୟାଣ ଯୋଜନାକୁ ଧରିକି

ସାର୍ ଆଣିଲେ ସାର୍ ଆମର ଯେମିତି ସାର୍ ଟିକିଏ ଆମକୁ ସୁବିଧା ସୁଯୋଗ ଯେମିତି ଆମେ ଟିକିଏ ରୋଗରୁ ମୁକ୍ତ ହେବୁ ସେଥିପାଇଁ ଏକା ଟିକିଏ ଆମକୁ ଟିକିଏ ଠିକ୍ ଲାଗୁଛି ସାର୍ ସାର୍ ଆହୁରି ଗୋଟେ କଥା ସାର୍ ଯେ କ'ଣ ବ୍ଲଡ଼୍ ଟେଷ୍ଟ୍ ବି ବାହାରେ କରିବାକୁ ପଡ଼ୁଛି ସେଇଟା ଅଲଗା ପରିସ୍ରା ଆଉ ଆମର ଇଏ ଟେଷ୍ଟ୍ ପାଇଁ ଆମେ ବାହାରେ ଏକା ଦେଇକି ଟେଷ୍ଟ୍ କରୁଛେ ଆଉ ତା'ପରେ ସାର୍ଙ୍କ ପାଖକୁ ଯାଉଛୁ ବୋଲି କହୁଥିଲେ ସାର୍ ଲୋକ ତ କହୁଥିଲେ ଏବେ ବହୁତ ଷ୍ଟାଫ୍ ନାହାନ୍ତି ଯେ ମେଡିକାଲ୍ରେ ଅସୁବିଧା ହେଉଛି ବୋଲି କହୁଥିଲେ ସାର୍ ସେଥିପାଇଁ ଏକା ଆମକୁ ଟିକିଏ ଡର ମାଡ଼ୁଛି ସାର୍ ସେଥିପାଇଁ ସାର୍ ଟିକିଏ ଆମକୁ ହେଲ୍ପ କଲେ ଭଲ ହୁଅନ୍ତା ସାର୍ ତା ପଛରେ ଆମ ପାଖରେ ପଇସା ପତ୍ର ବି ନାହିଁ ତ ସାର୍

ଯେମିତି ସାର୍ ପଇସା ପତ୍ର ବୋଲେ ବର୍ତ୍ତମାନ ତ ସମୟ ସାରସାର୍ ପଇସା ନ ହେଲେ ସାର୍ କୌଣସି କାମ ହେଉନି ବୋଲି ସମସ୍ତେ କୁହନ୍ତି ସାର୍ ସେଥିପାଇଁ ତ ଆପଣଙ୍କୁ ଆଉ ସାର୍ ଯଦି ଆଉ ଗୋଟେ କଥା ସାର୍ ଆମର ଯେଉଁ ରୋଗୀଙ୍କ ପାଇଁ ଖର୍ଚ୍ଚ ହେଉଛି ବିଜୁ କଲ୍ୟାଣ ଯୋଜନା ସେଇଥିରୁ କ'ଣ କ'ଣ ହୋଇପାରିବ ସେହି ଜିନିଷଟା ଟିକିଏ ଆମେ ଜାଣିଲେ ସେହି ସୁବିଧା ଧରିକରି ସବୁ କିଛି ନିଜର ଡକ୍ୟୁମେଣ୍ଟ୍ ହଁ ହଁ ଆଜ୍ଞା ହେଲେ ସବୁ ଫ୍ୟାସିଲିଟି ତ ମିଳିବ ଯେ ସାର୍ ସେଇଟା ତ ଲେଖା ଅଛି କିନ୍ତୁ ଆମେ ଡକ୍ୟୁମେଣ୍ଟ୍ଗୁଡ଼ାକ କ'ଣ କ'ଣ ଧରିକି ଗଲେ ଆମକୁ କାହାକୁ ଦେଖା କଲେ କ'ଣ ହବ ସେହି ଜିନିଷ ଉପରେ ଟିକିଏ କହି ଦିଅନ୍ତୁ ସାର୍ ସାର୍ ବର୍ତ୍ତମାନ ଆମେ ତ ରୋଗୀକୁ ଡକ୍ୟୁମେଣ୍ଟ୍ଯାକା ଦେଇକି ଆସିବାକୁ ପଡ଼ିବ ନା ସେଥିପାଇଁ ଟିକିଏ ଆଜ୍ଞା ଯେ ଡକ୍ୟୁମେଣ୍ଟ୍ଟା ଆଉ କ'ଣ କ'ଣ ତାଙ୍କର ଯେଉଁ ପେସେଣ୍ଟ୍ର କ'ଣ କ'ଣ ଧରିକରି ଆସିବାକୁ ପଡ଼ିବ ଆଜ୍ଞା ହଁ ତା'ପରେ ସେତିକି ଏକା ସାର୍

ହଁ ନାହିଁ ଆଜ୍ଞା ଆହୁରି ଆମେ ତ ଏବେ ସାଙ୍ଗରେ ଧରିକି ଆସିକିରି ଆପଣଙ୍କୁ ଦେଖା କରିବୁ ନା ଆମେ ସିରିଏସ୍ ଅଛି ସେଥିପାଇଁ ଟିକିଏ ଆପଣଙ୍କୁ ଯୋଗାଯୋଗ କରିକି ଆମେ ଆମର ଶହେ ଆଠ ଗାଡ଼ି ଟିକିଏ ପଠାଇ ଦେଲେ ଭଲ ହୁଅନ୍ତା ଓ କେ ସାର୍